ଭାରତର ଲୋକମାନେ ମୁଖ୍ୟତଃ ପୁରୀ ଧାର୍ମିକ ସ୍ଥଳକୁ ଯାଇ ପୁରୀ ଏକ ବିଶ୍ୱପ୍ରଖ୍ୟାତ ଗୋଟେ ବିଶ୍ୱପ୍ରସିଦ୍ଧ ଏବଂ ବିଶ୍ୱପ୍ରଖ୍ୟାତ ପୁରୀ ହେଉଛି ଆମ ଦେଶର ଚାରିଧାମ ମଧ୍ୟରୁ ଗୋଟିଏ ପୁରୀରେ ଆମର ବର୍ଷକୁ ଗୋଟେ ଥର ରଥ ରଥପର୍ବ ପାଳ ପାଳିତ ହୁଏ ଯେ ଯେଉଁ ସମୟରେ କି ଲୋକମାନଙ୍କର ଅଧିକ ଭିଡ଼ ଜମିଥାଏ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ଦର୍ଶକ ଭକ୍ତମାନଙ୍କୁ ଦେଖାଦେବା ପାଇଁ ଭାଇ ଓ ତାଙ୍କ ଭଉଣୀଙ୍କ ସହ ବାହାରକୁ ଆସିଥାନ୍ତି ଏବଂ ମାଉସୀମା ମନ୍ଦିରକୁ ରଥଯୋଗେ ଯାଇଥାନ୍ତି ସେହି ସମୟରେ ବହୁତ ପ୍ରବଳ ଭିଡ଼ ହୋଇଥାଏ ଏବଂ ଲୋକମାନେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅଧିକରୁ ଅଧିକ ଭିଡ଼ ଜମେଇଥାନ୍ତି ଯାହାକି ଆମ ବିଶ୍ୱପ୍ରସିଦ୍ଧ ଅଟେ ଏବଂ ବିଦେଶରୁ ଲୋକମାନେ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ଏହା ବହୁତ ସୁନ୍ଦର ହୋଇଥାଏ ଏବଂ ରଥ ଗୁଡ଼ିକ ମଧ୍ୟ ବହୁତ ସୁନ୍ଦର ହୋଇଥାଏ